ଆମ ଅଞ୍ଚଳରେ ଲୋକମାନେ ବହୁତ ହଇରାଣ ହଉଛନ୍ତି କାହିଁକିନା ଆମର ଏଇଠି ପାଣିର ସୁବିଧା ନାହିଁ ତ ମୁଁ ଲୁଗା ସଫା କରିବା ପାଇଁ ଲୁଗା ସଫା କରିବା ପାଇଁ ଦୁଇଟା ବକେଟ୍ରେ ପାଣି ନେଇ ଆସିଥାଏ ତ ଆଗେ ଆଗ ବକେଟ୍ରେ ଏ ବକେଟ୍ରେ ଧୁଏ ତା ପରେ ସେ ବକେଟ୍ରେ ଧୁଏ ତ ଧୁଏ ଆଉ ଆମେ ବହୁତ ବାଟ ପାଣି ଆମର ତ ପାଣି ଆଣିବା ବହୁତ ଅସୁବିଧା ତ ତ ସେଥିପାଇଁ ଆମେ ବହୁତ ବାଟ ଚାଲି ଚାଲି ଚାଲି ଚାଲି ଯିବୁ ସେଠୁ ପୁଣି ପାଣି ଆଣିକି ଫୁଣି ଚାଲି ଚାଲି ଚାଲି ଚାଲି ଆସିବୁ ତ ବହୁତ ପରିଶ୍ରମ କରି ଆମେ ଏମିତି ସବୁଦିନ କରୁ ଅ ସବୁଦିନି ଆମ ଡେଲିକା ଅଭ୍ୟାସ ଏଇଟା ଆମେ ସବୁଦିନ କରୁ ତ ମାନେ କ'ଣ କରିବୁ ଆମର ତ ଗାଁ ରେ ପାଣିର ଅସୁବିଧା ତ କିଛି କରିପାରିବୁନି ନା ଆଉ କିଛି କହିଲେ ବି ହବନି ତ ଆମେ ବହୁତ ଦୂରରୁ ପାଣି ଆଣୁ ଅତ ସେଥିରେ ସଫା କରୁ ଆମର ବହୁତ ବି ପାଣି ବହୁତ ବି ପାଣି ଦରକାର ହୁଏ କେତେ କଷ୍ଟରେ ଯାଇଁକି ସେଠୁ ଯାଇଁକି ଆଣୁ କେତେ କଷ୍ଟରେ ଯାଇଁକି ଆଣୁ ତ ଆମର ଶୁଖାଇବା ପାଇଁ ଆମର ବାଡ଼ିରେ କିଛି ତାର ଲଗା ହେଇଥାଏ ତାର ବାନ୍ଧିକି ତ ଆମେ ଲୁଗା ସେଇଠି ଶୁଖାଇଥାନ୍ତୁ ଶୁଖାଇଥାନ୍ତୁ ତ ଆମର ପାଣି ଆମର ତ ପାଣି ଅସୁବିଧା ଆଉ କ'ଣ କରି ପାରିବୁ